ଓଡ଼ିଆ ଭାଷା ଆମର ବେଶୀ ଏବେ ଚାଲୁନି କାହିଁକିନା ପିଲାମାନଙ୍କୁ ଉଚ୍ଚଶିକ୍ଷା ଦେବା ପାଇଁ ଆମେ ଇଂଲିଶ ମିଡ଼ିୟମ୍ ସ୍କୁଲରେ ପଠାଉଛୁ ପଠାଉଛୁ ସେରା ପାଇଁ ଓଡ଼ିଆ ଭାଷା ବି ଆମର କମି କମି କମି କମି ଆସୁଛି ଆଉ ଇସ୍କୁଲରେ ବି ସେତେ ଆମର ଇଏ ହେଉନି ସ୍କୁଲରେ ଯଦି ଭଲ ସେ ଓଡ଼ିଆ ପାଠ ପଢ଼ାଇବେ ବୋଲେ ତ ପିଲାମାନେ ଓଡ଼ିଆ ଶିଖିବେ ବାକି ଆମେ ଉଚ୍ଚଶିକ୍ଷା ଦେବା ପାଇଁ ଇଂଲିଶ ମିଡ଼ିୟମ୍କୁ ଏକା ପଠାଉଛୁ ପିଲାମାନଙ୍କୁ କାହିଁକିନା ଆଜିକା ଡେଟ୍ରେ ଯଦି ଡେଭ୍ଲପ୍ ନକରିିବ ବଲେ କେବେ ହେବନି ଶିଖିବା ପାଇଁ ନିହାତି ଜରୁରୀ ହେଇଯାଇଛି ଓଡ଼ିଆ ପଢ଼ା ଆମ ଭାଷା ଆମ ଓଡ଼ିଶାରେ ବେଶୀ ଥିଲା ଆଗରେ ବାକି ଏବେ ଆମର କମି କମି କମି କମି ଆସୁଛି ଯଦି ଭଲ ସେ ଓଡ଼ିଆ ଶିଖିବା ପାଇଁ ଚାହୁଁଥିବ ବଲେ ଭଲ ସେ ପଢ଼ିବାକୁ ପଡ଼ିବ କାହିଁକିନା ଆମେ ଉଚ୍ଚଶିକ୍ଷାରେ ଶିକ୍ଷିତ ହେଉଛୁ ସେଥିପାଇଁ ଆମେ ଇଂଲିଶ ବି ଶିଖିବାକୁ ପଡ଼ୁଛି ଓଡ଼ିଆ ସେଥିପାଇଁ କମି କମି କମି କମି ଆସୁଛି